ହେଲୋ ହେଲୋ

ଦୁଇହଜାର ଅଛି ଖାଇବା ପିଇବା ସବୁ ମିଳୁଛି ହଁ ସଫାସୁତୁରା ଅଛି

ଖାଇବା ପିଇବା ରହିବା ଶୋଇବା ସବୁ ଅଛି ଖୁବାର ହଁ ଖୁବାଳ ମନ୍ଦିର

ଏ ରାତିକୁ ହେଲେ ପନ୍ଦରଶହ ଦୁଇହଜାର ଓହୋ

ହଉ ଆସିବ ହେଲେ

କ'ଣ କ'ଣ କୁଆଡ଼େ ଯିବ ବୁଲି ଯେ

ଗୋଟେ ମିଲ୍କୁ ଅଶି ଏ ଟିଫିନ୍ ପଚାଶ

ହଁ ପାର୍କ ରେଢ଼ାଖୋଲ ଅଛି ଗଲା

ଅଛି ଆମ ଷ୍ଟେସନ୍ରେ ବି ପାର୍କ ଅଛି ସବୁ ଅଛି ହଁ

ଆଉ ସ୍ୱାମୀ ଗଲେ ହେଲେ ବି ହେନେ ଗାଇବା ହଁ ଗାଡ଼ି ଭଡ଼ା ହେଇ କିଲୋମିଟର୍ ହିସାବରେ ହଁ ଏ ବରା ଖାଇ ଖାଇ ଯାଉଛ ହାଥୀ ବରହା ହଁ ନାଇଁ ଅସୁବିଧା କିଛି ନାହିଁ

ଅଛନ୍ତି

ହଁ ହଁ ମୟୂର ଅଛି ହେଲେ ହଁ ନାଇଁ ସବୁ ସୁବିଧା ଅଛି ରହିବାର ଲାଗି